ଏବେ ତ ଡ୍ୟାନ୍ସ ଅଛି କେ କ'ଣ କର୍ବା କେଉଁ ପାଖରେ ଅଛି ତୁ ଯାଇଛୁ ଆଚ୍ଛା

ହଁ ହେଲେ ସେଇଟା ଦୋକାନ ର ମିଠା ଭ ଭଲ ଲାଗେ ଆଚ୍ଛା କେଉଁ କେଉଁ ମିଠା ଖାଇ ଯେ

ହଁ ଯିବା ଯିବା ଆଉ ଅଁ ଛେନା ଫେନା ମିଲେ ନା ଛେନା ପୋଡ଼ୋ କେମିତି ଥାଏ ଟେଷ୍ଟ କର୍ବା ଆଉ ମୁଁ ତ ଯାଇନେଇ ଏଇଟା ଫାର୍ଷ୍ଟ ଟାଇମ୍ ଆସିଛି ନା ହଁ ଦୋକାନ କୁ ଯାଇନି ଯିବା ଆଉ ହଁ ଯଦି ଭଲ ଲାଗିଲା ତ ମୁଁ ନେବି ଆଉ ଘର କୁ ହଉ ଠିକ୍ ଅଛି ଯିବା ଫାର୍ଷ୍ଟ ଯାଇ ଖାଇଦେବା ତ ଟାଇମ୍ ତ ଅଛି କେଉଁ ରାସ୍ତାରେ ଯିବାର ଚ ଯିବା ଯିବି ମୁଁ ତ ଗୁଲାବ୍ ଯାମୁନ୍ ଖାଇବି ତମକୁ କ'ଣ ଭଲ୍ ଲାଗେ ଯେ ହଁ ହଁ

ହଁ ହଁ ପ୍ରାକ୍ଟିସ୍ ତ ହେଇଯାଇଛି ଟିକେ ନରଭସ୍ ଲାଗୁଛି